ସାଧାରଣତଃ ଆମ ଗାଁ ଗହଳରେ ଲୋକମାନେ ଗ୍ରୀଷ୍ମ ଋତୁରେ ବର୍ଷା ଋତୁରେ ଏବଂ ଶୀତ ଋତୁରେ ଅଧିକା ଚାଷବାସ କରିଥାନ୍ତି ଗ୍ରୀଷ୍ମ ଋତୁରେ ଚାଷ ଯେଉଁଟା କରାଯାଏ ଗଛ ଟିକେ ଗାତ କରିକି ଅଧିକା ଗାତ କରିକି ଲଗାଯାଏ ଯେଉଁଥିପାଇଁ କି ସେଠି ପାଣିଦେଲେ ଜମା ହୋଇକି ରହିବ ଗଛ ପାଇଁ ଭଲ ହେବ ସେହିଟା ସେ ଯାଗାଟା ଓଦା ହୋଇକି ସବୁବେଳେ ରହିବ ଯେଉଁଥିପାଇଁ କି ଗଛ ତା'ର ବଢ଼ିବା ପାଇଁ ତାକୁ ସୁବିଧା ହେବ ରହିଲା ବର୍ଷା ଋତୁରେ ବର୍ଷା ଋତୁରେ କ'ଣ କି ବର୍ଷା ସବୁବେଳେ ହେବ ସେହିଥିଲାଗି ସେହି ବର୍ଷା ଋତୁରେ ଗାତ ଛୋଟ କରିକିନା ଯେମିତିକି ସେଠି ପାଣି ଜମିକି ରହିପାରିବ ନାହିଁ ସେହି ହିସାବରେ ଗଛ ଆମେ ଲଗାଇଥାଉ ଏବଂ ଶୀତ ଦିନରେ ଶୀତ ଦିନରେ ଆମେ ଠିକ ଭାବରେ ଠିକ ଗାତ କରିକିନା ଗଛ ଲଗାଇ ଥାଉ ଯେଉଁଥିରେ କି ପାଣି ଆମେ ଠିକ ଭାବରେ ଦେଇପାରିବୁ ଗୋଟିଏ ଦୁଇ ଦିନ ପର୍ଯ୍ୟନ୍ତ ପୁଣି ସେ ଓଦା ରହିବ ପୁଣି ତାକୁ ପାଣି ଦିଆଯିବ ସେହି ହିସାବରେ ଆମେ ସେହି ତିନିଟା ଋତୁ ମଧ୍ୟରେ ଆମେ ସବୁ ଗଛ ଗୁଡ଼ିକ ଲଗାଇବା ପାଇଁ ଏହିସବୁ ନିୟମ ଅବଲମ୍ବନ କରିଥାଉ ବର୍ଷା ଦିନରେ ଆମେ ଟିକେ ଅଧିକା ଅଧିକା କରି ସାର ଦେଇଥାଉ କିନ୍ତୁ ଖରା ଦିନରେ କମ କମ ସାର ଦେଇଥାଉ କାହିଁକିନା ସାରର ପ୍ରଭାବରେ ଗଛଟା ଶୁଖିଯିବ ଖରା ଯେଉଁ ପ୍ରକାର ହେଉଥିବ ଖରା ଆଉ ସାର ହୋଇଗଲେ ଗଛଟା ମରିଯିବାର ସମ୍ଭାବନା ମଧ୍ୟ ଥାଏ ସେଥିପାଇଁ ଆମେ ଖରା ଦିନରେ କମ ସାର ଏବଂ ବର୍ଷା ଦିନରେ ଏବଂ ଶୀତ ଦିନରେ ଅଧିକା ଟିକେ ସାର ଦେଇ ଗଛ ଟାକୁ ବଢ଼ାଇବା ପାଇଁ ସାରଟା ଦେଇଥାଉ ଏବଂ ପାଣି ମଧ୍ୟ ତା'ର ଗଛ ଯେତିକି ଦରକାର ଗଛରେ ପାଣି ଦେବା ଦରକାର ସେହି ଋତୁ ହିସାବରେ ପାଣି ଆମେ ଦେଇଥାଉ